ମୋର ଉପଭୋକ୍ତା ହେଲେ ଗାଁ ଲୋକ ମୁଁ ଛୋଟ ବ୍ୟବସାୟ କରୁଛି ସାର୍ଟ ପ୍ୟାଣ୍ଟ୍ ଟିସାର୍ଟ ପ୍ୟାଣ୍ଟ୍ ମୁଁ ସାର୍ଟ ତିଆରି କରେ ଅଢ଼େଇଶହ ପ୍ୟାଣ୍ଟ୍ ନିଏ ଚାରିଶହ ପଚାଶ ବ୍ଲାଉଜ୍ ଅଢ଼େଇଶହ ସୁଜ୍ କରେ ହଜାର ଲୋକ ଆସନ୍ତି ନିଅନ୍ତି କିନ୍ତୁ ବାକି ଦେବାକୁ ମୋତେ ଭଲ ଭଲ ଭଲ ଲାଗେନି ଗାଁ ଲୋକ ତ କ'ଣ କରାଯିବ ବ୍ୟବସାୟ ଯେହେତୁ ଯେହେତୁ ବ୍ୟବସାୟ କରୁଛି ଗାଁ ଲୋକ ଦେବାକୁ ପଡ଼େ ଗାଁ ଲୋକ ତ ଆଉ କ'ଣ କରା କରାଯିବ